ଆପଣଙ୍କ ଆପଣଙ୍କ ଗାଡ଼ି କାଲି ଫ୍ରୀ ଅଛି କି ଆମେ ଟିକେ ବାଲେଶ୍ଵର ଯାଇଥାଆନ୍ତୁ ବାଲେଶ୍ଵରର ସବୁ ପାଇଁ ଆମର ଦଶ ଜଣ ଠିକ୍ ହୋଇଛନ୍ତି ମେମ୍ବର୍ ଆପଣଙ୍କ ଗାଡ଼ିରେ ନେଇକି ଆମକୁ ଟିକେ ସକାଳୁ ଆସିବେ ଆସିକି ଆମୁକୁ ବୁଲେଇ ବୁଲାକି ସେଣେ ନେଇକି ବୁଲେଇକି ଆଣିକି ଠିକ୍ ସମୟରେ ପହଞ୍ଚେଇ ଦେବେ ଆଉ ଆପଣଙ୍କ ଗାଡ଼ି କାଲି ଫ୍ରୀ ଅଛି ଆପଣଙ୍କ ଡ୍ରାଇଭର୍କୁ କହିଦିଅନ୍ତୁ କାଲି ସକାଳୁ ଆସିବେ ହଉ ଠିକ୍ ଅଛି କେତେ ଟଙ୍କା କ'ଣ ନେବେ କ'ଣ ହେଉ ଆପଣଙ୍କ ପେମେଣ୍ଟ୍ ଆମେ ଆପଣଙ୍କୁ କରିଦବୁ ହଉ ଠିକ୍ ଅଛି ଯେ ସେଇ ସାତ ଆ ସାଢ଼େ ଆଠଟା ହେଲାଣି ଆପଣ କ'ଣ କାଲି କହିନଥିଲେ କି ଆପଣଙ୍କ ଡ୍ରାଇଭର୍କୁ ସେ ଏପର୍ଯ୍ୟନ୍ତ ଆମେ ସକାଳୁ ଆସିବା କଥା ଏପର୍ଯ୍ୟନ୍ତ ଆସିକି ପହଞ୍ଚି ନାଇଁ ଆପଣ ଜାଣିଛନ୍ତି କି ଡ୍ରାଇଭର୍ ନି ଆପଣ ଟିକେ ପଚାରି ବୁଝିବେ କି ଆମେ ଫୋନ୍ କଲେ ବାରମ୍ବାର କାଇଁ ସିଏ ଉଠଉ ନାହାନ୍ତି ତାଙ୍କ ଫୋନ୍ ନେଟୱାର୍କ୍ ବାହାରେ ଅଛି ନାଁ ଫୋନ୍ କାହିଁକି ସେ କୌଣସି ଅସୁବିଧାରେ ପଡ଼ିଛନ୍ତି ଯେ ଆମ ଫୋନ୍ଟା ଉଠଉ ନାହାନ୍ତି ଏତେ ଲେଟ୍ ହେଲାଣି କିଛି ଅସୁବିଧା ହୋଇଛି କି ଆପଣ ଟିକେ ଫୋନ୍ କରିକି ଆପଣ ଆପଣଙ୍କ ଡ୍ରାଇଭର୍କୁ ଟିକିଏ ଫୋନ୍ କରିକି ବୁଝିବେ ଯେ କ'ଣ ଅସୁବିଧା ହୋଇଛି କି ଫୋନ୍କୁ ନେଟୱାର୍କ୍ ନାହିଁ ନାଁ କୌଣସି ଜାଗାରେ ଅଛନ୍ତି ଯେଉଁଠିକି ଫୋନ୍ଟା ସେ ଉଠେଇ ପାରୁନାହାନ୍ତି ଆପଣ ପଚାରିକି ବୁଝନ୍ତୁ ବୁଝିକି ଆପଣ ଟିକିଏ ଆପଣଙ୍କ ଡ୍ରାଇଭର୍କୁ ଯଥା ଶୀଘ୍ର ପହଞ୍ଚେଇବେ ଶୀଘ୍ର ଆମେ ଗଲେ ପୁଣି ବାହରିକି ଆମେ ବୁଲା ବୁଲି କରିକି ଆସିକି ପହଞ୍ଚିଲା ବେଳକୁ ଲେଟ୍ ହେବ ଯେ ଯେତେ ଶୀଘ୍ର ଯାଇଥାନ୍ତୁ ସେତେ ଶୀଘ୍ର ଫେରିକି ପଳେଇ ଅସିଥାନ୍ତୁ ଆପଣ ଟିକେ ବୁଝିକି କହିବେ ଆପଣଙ୍କ ଡ୍ରାଇଭର୍ ଆସିଲେ ଆଉ ଆପଣ ଗାଡ଼ି ଦେଇକି ପଠେଇବେ ହେଲା ଆପଣ ଟିକେ କହିବେ ଆଉ ଆସିଲେ ଆମେ ଯିବୁ ବୁଲିବା ପାଇଁ ଆଉ ଆପଣଙ୍କ ପେମେଣ୍ଟ୍ କରିଦେବୁ ଆଉ ବୁଲିକି ଆସିଲେ ଆପଣଙ୍କ ଯାହା ପଇସା ନେବେ ଆମେ ପେମେଣ୍ଟ୍ କରିଦେବୁ